ଆଗ କାଳରେ ମହିଳାମାନଙ୍କୁ କୌଣସି ପ୍ରକାର ସୁବିଧା ଦିଆଯାଉନଥିଲା ବିଦ୍ୟାଳୟ ଯିବାର ମଧ୍ୟ ସୁବିଧା ଦିଆଯାଉନଥିଲା କାହିଁକିନା ଛୋଟ ଛୋଟ ପିଲାମାନଙ୍କୁ ବିଦ୍ୟାଳୟ ଯିବା ପାଇଁ ପିତାମାତା ମାନେ ମନା କରି ଦେଉଥିଲେ ଘର କାମରେ ସେମାନେ ସାହାଯ୍ୟ କରିବ ବୋଲି ପିତାମାତା ମାନେ ମନା କରିଦେଉଥିଲେ ବାଲ୍ୟ ବିବାହ ବି ଛୋଟ ଛୋଟ ପିଲାମାନଙ୍କୁ ନେଇ କରାଯାଉଥିଲା ଏହିସବୁ ପ୍ରତିପ୍ରଥାକୁ ହଟେଇ ଦେବା ହଟେଇ ଦେଇ ସରକାର ସବୁ ପ୍ର୍ରକାର ସୁବିଧା କରିଛନ୍ତି ଏହିସବୁ ସୁବିଧାକୁ ଦେଖି ଆମ ଦେଶ ଭାରତ କିପରି ଆଗୁଆ ହେବ ସେଥିପ୍ରତି ସବୁପ୍ରକାର ବିକଳ୍ପ ମଧ୍ୟ ନିଆଯାଇଛି ଆମ ଭାରତରେ ସବୁପ୍ରକାରର ସୁବିଧା ସୁଯୋଗ ଦେଇ ସରକାର ଝିଅମାନଙ୍କୁ ଏବେ ଆଗକୁ ନିଆଯାଉଛି ଯେପରିକି ଝିଅମାନଙ୍କର ଯେକୌଣସି ଯେକୌଣସି ଅସୁବିଧାରେ ବି ସରକାର ସେମାନଙ୍କୁ ସାହାଯ୍ୟ କରି ଆଗକୁ ନିଅନ୍ତି ଯେପରି ଆମ ଦେଶ ରେ କଳ୍ପନା ଚାୱଲା ସରଜିନୀ ନଏଡ଼ୁ ଏହିପରି ମହିଳାମାନେ ଆଗକୁ ଯାଇ ଆମ ଦେଶ ବି ଆଗକୁ ଯାଉଛି ସେହିପରି ଝିଅମାନଙ୍କୁ ଆଗକୁ ନିଆଯାଉଛି ଏବେ ମଧ୍ୟ ସେମାନେ ବହୁତ ପ୍ରକାରର ସୁବିଧା ପାଇପାରୁଛନ୍ତି ଦେଖିବାକୁ ଗଲେ ଆଗ ପରି ଏବେ ଝିଅମାନେ ବହୁତ ଆଗରେ ଅଛନ୍ତି ଏଥି ନିମନ୍ତେ ସରକାରକୁ ବହୁତ ବହୁତ ଧନ୍ୟବାଦ ଦେବା ଜରୁରୀ ଆମେ ଦେଖିବାକୁ ଗଲେ